ମୁଁ ଗଛ ଲଗାଇଲା ବେଳେ ଉର୍ବର ମାଟି ବ୍ୟବହାର କରେ ଏବଂ ଗଛ ପାଇଁ ସାର ବ୍ୟବହାର କରେ ଯେଉଁଟାକି ଜୈବିକ ସାର ଖତ ସାର ବିଶେଷକରି ମୁଁ ଦିଏ ରାସାୟନିକ ସାର ବେଶୀ ପ୍ରୟୋଗ କରେ ନାହିଁ ତେଣୁ ଗଛ ଲଗାଇ ତା'ର ଯତ୍ନ ନେବା ମୋର ହେଉଛି ପ୍ରଥମ କାମ ମୁଁ ଗଛ ଲଗାଇ ସେଥିରେ ପାଣି ଦିଏ ଉପଯୁକ୍ତ ସାର ପ୍ରୟୋଗ କରାଯାଏ ତା'ସହିତ ଖତ ସାର ଜୈବିକ ସାରର ବେଶୀ ପ୍ରୟୋଗ ହୁଏ ଏବଂ ମାଟି ମଧ୍ୟ ଫସଫସିଆ ମାଟି ମଧ୍ୟ ତା ମୂଳରେ ଗଛ ମୂଳରେ ଦେଇ ଗଛ ବଢ଼ାଏ ତା'ସହିତ ଗଛଗୁଡ଼ିକ କେମିତି ଭଲରେ ବଢ଼ିବ କେମିତି ସୂର୍ଯ୍ୟାଲୋକ ପାଇବ ଏବଂ ପାଣି ପାଇବ ସେଥିପାଇଁ ମଧ୍ୟ ଯତ୍ନଶୀଳ ହୁଏ ଦୈନଦିନ ମୁଁ ଦୁଇ ଓଳି ସକାଳ ଓଳି ଏବଂ ଉପର ଓଳି ଯାଇ ସେ ଗଛ ଉପରେ ନଜର ରଖେ ଏବଂ ଏହିଭଳି କାର୍ଯ୍ୟକ୍ରମ ମୁଁ ଦୈନଦିନ ଜୀବନରେ କରେ ଏହା ମୋର ଗୋଟେ ଅଭ୍ୟାସଗତ ଅଭ୍ୟାସରେ ପରିଣତ ହେଇସାରିଛି ତେଣୁ ଗଛ ଲଗାଇବା ମୋର ଗୋଟେ ନିହାତି ହବି